ଆମେ ଯେଉଁ ପିଲାବେଳ ପାଖରୁ ସ୍କୁଲ୍ ପାଖରୁ ଆଜି ପର୍ଯ୍ୟନ୍ତ ଖେଳ ଖେଳୁ ଅଛୁ ବା ଖେଳୁଛୁ ସେ ସବୁରେ ସରକାର ଆଉ ବିଭିନ୍ନ ଅନୁଷ୍ଠାନ ମଧ୍ୟ ଆମକୁ ସାହାଯ୍ୟ କରିଥାଆନ୍ତି ବିଭିନ୍ନ ଖେଳ ପାଇଁ ମଧ୍ୟ ଅର୍ଥ ପ୍ରଦାନ କରିଥାନ୍ତି ସରକାରୀ କ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ହୋଇଥାଏ ବିଭିନ୍ନ ପ୍ରକାର ବିଦ୍ୟାଳୟକୁ ଖେଳର ଇକ୍ୟୁପମେଣ୍ଟ୍ ସବୁ ଯେମିତି କ୍ରିକେଟ୍ ପାଇଁ ବ୍ୟାଟ୍ ବଲ୍ ଆଉ ଫୁଟବଲ୍ ପାଇଁ ଫୁଟବଲ୍ ନେଟ୍ ଆଉ ବ୍ୟାଡ଼୍ମିଣ୍ଟନ ପାଇଁ ବ୍ୟାଡ଼୍ମିଣ୍ଟନ ରାକେଟ୍ କର୍କ୍ ବଲ୍ ଏ ସବୁ ସରକାର ସବୁ ସବୁ ଟାଇମ୍ରେ ସୁବିଧା ସୁଯୋଗ ଦେଇ ଥାଆନ୍ତି ଆଉ ବିଭିନ୍ନ ପ୍ରକାର ଖେଳକୁ ନେଇକି ମଧ୍ୟ ଡିଷ୍ଟ୍ରିକ୍ଟ ଲେବୁଲ୍ ହଉ ଷ୍ଟେଟ୍ ଲେବୁଲ୍ ହଉ ପହଞ୍ଚାଇଛନ୍ତି ଆମ ମାନଙ୍କୁ ଆଉ ଏଇ ସବୁ ସାହାଯ୍ୟ କରି ଆମେମାନେ ମଧ୍ୟ ଡିଷ୍ଟ୍ରିକ୍ଟ ଲେବୁଲ୍ ଷ୍ଟେଟ୍ ଲେବୁଲ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଯାଇଛେ ସ୍ପୁଲ୍ ଟାଇମ୍ରେ ଆଉ ଏଇ ସ୍ କଲେଜ୍ ଟାଇମ୍ରେ ମଧ୍ୟ ଆମ ସରକାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ଯେଉଁଟାକି ଏଇଥର ହ୍ୟାସ୍ଟ୍ୟାଗ୍ ନୂଆ ଓଡ଼ିଶା ନାଁରେ ଆସିଥିଲା ଆଉ ସେଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରକାର ଖେଳକୁ ସେଥିରେ ପ୍ରଦର୍ଶନ କରାଇ ଥିଲେ ଆମ ସମସ୍ତ କଲେଜ୍ର ପିଲାମାନେ ଆଉ ସେ ସବୁ ସରକାର ହିଁ ବୁଝୁ ଥିଲେ ସେଥିରେ ବିଭିନ୍ନ ପ୍ରକାର ଖେଳ ଯେମିତିକି କବାଡ଼ି ଖୋଖୋ କ୍ରିକେଟ୍ ଆହୁରି ଅନ୍ୟାନ୍ୟ ଯେମିତି ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗୀତ ଡ୍ୟାନ୍ସ କମ୍ପିଟିସନ୍ ମଡ଼େଲ୍ କମ୍ପିଟିସନ୍ ରଙ୍ଗୋଲି ଝୋଟି ରୋଷେଇ କାର୍ଯ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏଥିରେ କରାଯାଇଥିଲା ଆଉ ଏଇ ସବୁ ସରକାରଙ୍କ ଦ୍ୱାରା ହୋଇଥିଲା ସରକାର ମଧ୍ୟ ଏଇ ସବୁ କ୍ଷେତ୍ରରେ ସାରା ରାଜ୍ୟରେ ଏଇ କାର୍ଯ୍ୟକ୍ରମକୁ ପ୍ରମୋଟ୍ କରାଇ ଥିଲେ ଯାହାଦ୍ୱାରା ସମସ୍ତ ଛାତ୍ର ଛାତ୍ରୀ ଖେଳିବାରେ ଆଉ ପାର୍ଟିସିପେଟ୍ କରିବାରେ ସୁଯୋଗ ପାଇଛନ୍ତି ଏବଂ ଧନ୍ୟ ମଧ୍ୟ ହୋଇଛନ୍ତି ନିଜ କିଛିଟା ନିଜେ ଅନୁଭବ ମଧ୍ୟ କରିଛନ୍ତି ସ୍କୁଲ୍ ଟାଇମ୍ରେ ଯେମିତି ବାର୍ଷିକ ଉତ୍ସବ ପୂର୍ବରୁ କିଛି ଖେଳ ହୋଇଥାଏ ଯେମିତି ଦୌଡ଼ ସ୍କିପିଂ ଅନ୍ୟାନ୍ୟ ସବୁ କ୍ରୀଡ଼ା ହୋଇଥାଏ ସେ ସବୁ ସରକାର ମଧ୍ୟ ବୁଝିଥାନ୍ତି ଓ କିଛି ଅନୁଷ୍ଠାନ ମଧ୍ୟ ବୁଝିଥାନ୍ତି ବେସକରାରୀ ଅନୁଷ୍ଠାନ ମଧ୍ୟ ବୁଝିଥାନ୍ତି ଯେଉଁଥି ପାଇଁ ପିଲାମାନଙ୍କୁ ପିଲାମାନେ ଉତ୍ସାହିତ ହୋଇ କ୍ରୀଡ଼ା କ୍ରୀଡ଼ାରେ ଭାଗ ନିଅନ୍ତି ଖେଳନ୍ତି ଏବଂ ଆଗକୁ ଯିବାରେ ସୁଯୋଗ ପାଇଥାନ୍ତି ଆମ ବିଦ୍ୟାଳୟରେ ଆମେ ମଧ୍ୟ ଗୋଟେ ଛୋଟ ନାଟକକୁ ଡିଷ୍ଟ୍ରିକ୍ଟ ଲେବୁଲ୍ରୁ ଷ୍ଟେଟ୍ ଲେବୁଲ୍ ପର୍ଯ୍ୟନ୍ତ ଯାଇଥିଲୁ ଆଉ ମୁଁ ମଧ୍ୟ ଏହି ସବୁ ଖେଳରେ ଭାଗ ନେଇ ମଧ୍ୟ ବିଭିନ୍ନ ପ୍ରକାର ପୋଜିସନ୍ ହାସଲ୍ କରିଛି ଫାଷ୍ଟ ସେକେଣ୍ଡ ଥାର୍ଡ଼ ମଧ୍ୟ ଆଉ ମୋତେ ବି ବହୁତ ପ୍ରଶଂସା ମିଳିଛି